ମାଲକାନଗିରି ଜିଲ୍ଲାର ଜଳବାୟୁ ସେଟାକାର ଋତୁ ଅନୁଯାୟୀ ସେଇଟା ପ୍ରଭାବିତ କରିଥାଏ ଦୈନନ୍ଦିନ ଜୀବନ କିପରି ପ୍ରଭାବିତ କରେ କାହିଁ ସେଟାକାର ବସବାସ କରୁଥିବା ଲୋକ ହିଁ ସେମାନଙ୍କୁ ଅନୁଭବ କରିପାରନ୍ତି ତାଙ୍କର ଜଳବାୟୁ କିପରି ତାଙ୍କର ଦୈନନ୍ଦିନ ଜୀବନ କିଭଳି କାଟନ୍ତି ସେଇ ଋତୁ ଅନୁଯାୟୀ ତାଙ୍କ ଜୀବନ ଅତିବାହିତ କରିବାକୁ ପଡ଼େ କାହିଁକି ନା ଗରମ ସମୟରେ ଅତି ଗରମ ପଡ଼େ ଶୁଖିଲା ସେ ଗ୍ରୀଷ୍ମ ଆନନ୍ଦ ଦାୟକ ଶୀତ ସହିତ ଆଦ୍ର ମଧ୍ୟ ଥାଏ ସେଇଟା ଋତୁ ଅନୁଯାୟୀ ସେଠାକାର ଲୋକ ବସବାସ କରନ୍ତି ଆର୍ ସେଠାକାର ଜଳବାୟୁ ଅନୁଯାୟୀ ସେମାନେ ସେଠାରେ ବଞ୍ଚି ରହନ୍ତି କାହିଁକିନା ସମସ୍ତ ଜାଗାରେ ଜଳବାୟୁ ସମାନ ନଥାଏ କିଛି ପରିମାଣରେ ତାରତମ୍ୟ ଥାଏ ଗୋଟିଏ ସ୍ଥାନର ଜଳବାୟୁ ଅଲଗା ସ୍ଥାନ ଜଳବାୟୁ ମଧ୍ୟ କିଛି ଅଲଗା ଧରଣର ଥାଏ ଯାହାଫଳରେ କି ଆମର ବଞ୍ଚିବା ପ୍ରସେସ୍ ବା ଜିଲ୍ଲାରେ ମଧ୍ୟ ବା ଜିଲ୍ଲାରେ କେଉଁ ଏରିଆ ଗତି କରୁଛି ସେଇ ଜାଗା ଅନୁଯାୟୀ ସେଇ ପରିବେଶ ଅନୁଯାୟୀ ତାକୁ ଆମକୁ ଗତି କରିବାକୁ ପଡ଼ିବ ଯାହାଫଳରେ କି ଆମର କିଛି ନାହିଁ କିଛି ତାରତମ୍ୟ ରହିଥାଏ ଗୋଟିଏ ଗୋଟିଏ ଜାଗାରେ ତ ଅଲଗା ଧରଣ ଜଳବାୟୁ ଥାଏ ଯେ ସେମ୍ ଥିଲେ ମଧ୍ୟ ତାଙ୍କର ପରିବେଶ ତାଙ୍କର ବେଶଭୁଷା ତାଙ୍କର ଜଳବାୟୁ ଦେଇ ସେମାନେ ଅଲଗା ଧରଣ ଦେଖାଯାଆନ୍ତି ଏବଂ ସେମ୍ ଜାଗାରେ ଅଲଗା ସେଇ ଧରଣର ଗଲେ ମଧ୍ୟ ସେଇଟା ଅଲଗା ଜାଗାରେ ମଧ୍ୟ ସେଭଳିଆ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଜଳବାୟୁ ଦେଖାଯାଏ